ମୋ'ର ଦଶରୁ ଦଶଲକ୍ଷ ମଧ୍ୟରେ ମନେଥିବା ସଂଖ୍ୟା ଗୁଡ଼ିକ ହେଲା ଏକଶହ ଏକ ଦୁଇହଜାର ପାଞ୍ଚଶହ ଅଠେଇଶ ଅଠାବନ ତିନିହଜାର ଦୁଇଶହ ଚାଳିଶ ପାଞ୍ଚ ହଜାର ଚାରିଶହ କୋଡ଼ିଏ